ମୋର୍ ପାଠ୍ ପଢ଼ା ସମୟର ବିଷୟ ହୋଉଚି ଓଷୁ ଆର୍ କଲିଙ୍ଗ ନବଦ୍ଵାର୍ କଲିଙ୍ଗ ବାବଦ ନେଇକିରି ଯେନ୍ ଯୁଦ୍ଧ ଚାଲିଥିଲା ଅଶୋକ୍ର ଯୁଦ୍ଧ ହୋଇଥିଲା ତ ସେଟା ଗୁଟେ ଆମର୍ ଇତିହାସର ଗୁଟେ ବଡ଼୍ ଗୁଟେ ଦୁଖଃର୍ କାହାଣୀ ଥିଲା ସେଟା ଆମକୁ ପ୍ରଭାବିତ୍ କରିଥିଲା ଆମେ ଶୁନିକରି ଜାନିକରି ଦେଖିକିରି ଆମକୁ ବହୁତ୍ କିଛି ଭଲ୍ ଲାଗୁଥିଲା ଗଲା ଆର୍ ସେଟା କିଛି ବହୁତ୍ ଯିଏ ବି ଶୁନ୍ବା ସେଟା ଟିକେ ବହୁତ୍ କିଛି ୟେ ଅଛି ସେଥି ସେଇ କାହାଣୀ ଆମକୁଁ ସବକୁଁ ଭଲ୍ ଲାଗୁଥିଲା ଆର୍ ସେଟା ଥିଲା ଆମର୍ ଛୁଆଦିନର୍ ପାଠପଢ଼ା ବେଲର୍ ଇତିହାସ୍ ଥିଲା ଆର୍ ଅନ୍ୟାନ ବି କାହାଣୀ ମାନେ ଥିଲା ହେଲେଁ ଇ ବିଷୟଟା ଆମକୁଁ ବହୁତ୍ କିଛି ପ୍ରଭାବିତ୍ କରିଥିବା ଆରୁ ଆମେ ଶୁନି ପାରୁଥିଲୁ